ହ୍ୟାଲୋ ଆପଣ ଡମିନୋଜ୍ରୁ କହୁଛନ୍ତି କି ମୁଁ ଗୋଟେ ବର୍ଗର୍ ଅର୍ଡ଼ର୍ ଦେଇଥିଲି ସେଟା ତ ଏବେ ଯାକ ଆସିନାହିଁ ସେ ବର୍ଗର୍ କ୍ୟାନ୍ସଲ୍ କରିଦିଅନ୍ତୁ ଆଉ ମୋର ଟଙ୍କା ମୋତେ ଏ ରିଟର୍ଣ୍ଣ ଦେଇ ଦିଅନ୍ତୁ ମୋ ଟଙ୍କା ମୋ ଫୋନ ପେ'ରେ ଛାଡ଼ି ଦିଅନ୍ତୁ ଆପଣଙ୍କ ସେ ବର୍ଗର୍ କ୍ୟାନ୍ସଲ୍ କରିଦିଅନ୍ତୁ ମୁଁ ଯୋଉ ଜାଗାରେ ଥିଲି ଏବେ ଅଲଗା ଜାଗାରେ ଅଛି ଆପଣ ବର୍ଗର୍ କ୍ୟାନ୍ସଲ୍ କରିଦିଅନ୍ତୁ ଆଉ ମୋ ଟଙ୍କା ମୋତେ ରିଟର୍ଣ୍ଣ କରିଦିଅନ୍ତୁ